ଆମର୍ ଘର୍ ମାନ କୁ ବେଶୀ କରି ତ ମାଆ ମାନେ ବଡ଼ ନାନୀ ମାନେ କି ଭାଉଜ ମାନେ ରୋଷେଇ କରିସନ୍ ଆମେ ବି ଯାଏସୁ ତାକର୍ ନୁ କିଛି ଶିଖିବାର୍ ଲାଗି ଈହା କେ ବାହାରେ ଏକଲା ରହିକିରି କାମ୍ କରବାର୍ କେ ପଡ଼ସି ସେତେବେଲେ ସେନ ନା କେନସି ମ୍ୟାଜିକ୍ ଟୁକେଲ୍ ନା ଥାଇ ସେନ୍ ରନ୍ଧା ବଢ଼ା କେନ୍ତି ହେଲି କରମୁ ସେଥିର୍ ଲାଗି ଶିଖିବାର୍ ଲାଗି ବହୁ ଟାଇମ୍ ପହେଲା ତ ମେନ୍ ହଉଛି ଭାତ ଭାତ ଯୁଡ଼େ ଓଲ୍ହେଇ ଜାଣିଲେ ସେଇଟା ବାକି ଟା ମୁଁ ଖାଇ ଆସି ବୋଲି କରି ସେଇଟା ଶିଖବାର୍ ଲାଗି ଆମେ ଯାଏସୁ ବାକି ରହିଲା ତୁନ୍ ଶାଗ୍ ବୋଲେ ତ ସବୁ ଲୁକ୍ ର କଥା କହି ନି ପାରୁ ମୋର୍ କଥା କହିମି ବୋଲେ ମୋର୍ ମାଆ ଙ୍କର୍ ମୁଁ ବୋଲେ ଶିଖିଛେ ଯେନ୍ତା ନିଜର୍ ଚଲବାର୍ ଯେତିକି ରନ୍ଧା ରୁନ୍ଧି ଯେନ୍ତା ସାଧା ଫୁଲ କୁବି ତୁନ୍ ହଉ ବନ୍ଧା କୋବି ତୁନ୍ ହଉ ଆଲୁ ତୁନ୍ ହଉ ଏନ୍ତା ସବୁ କିଛି ଆମେ ରହିଛୁ ତାକର୍ ସାଙ୍ଗେ ରହିଲେ ତାକର୍ ସାଙ୍ଗେ କାଣା ଆମେ ଚିତାର୍ କରୁଛୁ କେ ତୁନ୍ ଶାଗ ଟିକେ କାଟୁଚନ୍ ବୋଲେ ଟିକେ କାଟବାର୍ ତି ଟିକେ ସାହାଯ୍ୟ କରି ଦଉଛୁ ମାଆ କହିବାଟା ଟିକେ ଦେଖୁଥାରେ ବା ବୋଲେ ଟିକେ କରି ଦଉଚୁ ଏନ୍ତା ବହୁତ ପ୍ରକାର୍ ତାକର୍ ସେ ଆମେ ସେ ରନ୍ଧା ସାଲେ ଅନସ ଟା କରୁଛୁ